ପଶୁପାଳନ ସମ୍ୱନ୍ଧୀୟ କିଛି ସାଧାରଣ ନିୟମ ନିଶ୍ଚିତ ଭାବରେ କୃଷକମାନଙ୍କୁ ପ୍ରଭାବିତ କରେ ପରିବେଶ ପଶୁଙ୍କ ସହ ଜଡ଼ିତ ସମସ୍ୟା ଆମର ପ୍ରଶ୍ନ ପାଇଁ ଆମେ ଡିଡି ଓଡ଼ିଆ ଚ୍ୟାନେଲ ଗୋଟେ ଦେଉଛି କୃଷି ଦର୍ଶନ ଆମେ ସେଥିରେ ଯୋଗାଯୋଗ କରୁ ସେଠି ବିଶେଷଜ୍ଞମାନଙ୍କ ସାଙ୍ଗରେ କଥା ହଉ ଆଉ ଏବେ ତ ସବୁ ୟୁଟ୍ୟୁବ ଚ୍ୟାନେଲରେ ବି ବାହାରି ଗଲାଣି ପଶୁ ବିଷୟରେ ନିଶ୍ଚିତ ଅଛି ପୁସ୍ତକ ମଧ୍ୟ ଅଛି ଖବର କାଗଜରେ ବି ବାହାରେ କ୍ରମଶଃ